ଯେମିତିକି ଆପଣ ଦେଖନ୍ତୁ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ପରିବହନ ବିକଳ୍ପ ଜାଗା ପରିବହନ ବିକଳ୍ପ ଦୈନନ୍ଦିନ ଜୀବନ ପ୍ରବେଶ ଯୋଗ୍ୟତା ଗତିଶୀଳତା ଟ୍ରେନ ମୋଟର୍ ବାଇକ୍ ରିକ୍ସା ଟ୍ରେନ ତ ଆମର ଏଠି ସହଜ ନାହିଁ ଏଠି ଆମ ମାଲକାନଗିରି ଜିଲ୍ଲାରେ ଟ୍ରେନ ନାହିଁ ମୋଟର୍ ବାଇକ୍ ଅଛି ରିକ୍ସା ବି ଅଛି ଆମକୁ ଯିବା ଆସିବା ପାଇଁ ତ ଆହୁରି ଅଧିକ କିଛି ଦରକାର ଖାଲି ମୋଟର୍ ବାଇକ୍ ଥିଲା ଆଉ ରିକ୍ସା ଥିଲା ହବ ନାହିଁ ମୋଟର୍ ବାଇକ୍ ବି ସମସ୍ତଙ୍କ ପାଖରେ ନ ଥାଏ ସେଟା ସମସ୍ତେ ସମସ୍ତଙ୍କୁ ଯିବା ଆସିବା ପାଇଁ ଆମକୁ ବସ୍ ଦରକାର ଆମକୁ ସହଜ ହବ କି ଯିବା ଆସିବା ପାଇଁ ବସ୍ କିମ୍ବା ଅଟୋ ମୋଟର୍ ସାଇକେଲ ଥିଲେ ଆମେ ଭଲରେ ଯିବା ଆସିବା କରିପାରିବୁ ଆମକୁୁ ଭଲ ଇଏ ହବ ଆମେ ଯାଇପାରବୁ ସବୁ ସବୁଆଡ଼େ ସବୁ ଜାଗାରେ ମାଲକାନଗିରି ଜିଲ୍ଲାରେ ଭଲ ଭଲ ସ୍ଥାନୀୟ ପରିବହନ ଉପରେ